ମାଛ ଧରିବା ବିଷୟରେ ଏମିତି କିଛି କଥା କ'ଣ ମାଛ ଧରିବା ବିଷୟରେ କେତେ ଲୋକ ଜାଣି ନାହାନ୍ତି ହେଲେ ଆମେ ଗାଁର ଲୋକ ଆମେ ଜାଣିଛୁ ମାଛ ଧରିବା କେମିତି ଆମେ ନାଳ ଖାଲ ପୋଖରୀ ବନ୍ଦ ଯେଉଁଠି ବି ମାଛ ହେଲେ ଆମେ ଯାଉଛୁ ମାଛ ଧରିବା ପାଇଁ ଆମର ମାଛ ଧରିବାର ଗୋଟେ ଏକ୍ସପିରିଏନ୍ସ ଅଛି ଆଉ ଆମ ପାଖେରେ ବିଭିନ୍ନ ପ୍ରକାର ଜାଲ ଅଛି ଚିପ୍ ଅଛି ହେଲେ ଆମେ ବହୁତ ଜାଗାରେ ଯାଉ ମାଛ ଧରିବା ପାଇଁ ଆଉ କେତେ ଲୋକ ଅଛି ମାଛ ଧରିବାକୁ ଜଣା ନାଇଁ ସେମାନଙ୍କୁ ବି ସାଥିରେ ନେଇଯାଉ ଯେ ଦେଖୁ ଦେଖୁ ଆମ ସହିତ ଦେଖି ଦେଖି କିଛି ଶିଖୁ ମାଛ ଧରିବା ବିଷୟରେ ହେଲେ ବି ମୋ ଗୋଟେ ସାଙ୍ଗ ସାଙ୍ଗ ଥିଲା ସେ ମାଛ ଧରିବାର କିଛି ତାକୁ ଜଣା ନଥିଲା ହେଲେ ମୁଇଁ ତାକୁ କହିଥିଲି ଚାଲେ ମୋ ସହିତ ମୁଁ ତତେ ମାଛ ଧରିବା ଶିଖାଇଦେବି ହେଲେ ସେ ମୋ ସାଥିରେ ଗଲା ଯାଇକରି ମୁଇଁ ତାକୁ କହିଲି ଜାଲ ଏମିତି ଧରି କରି ଏମିତି ଫିଙ୍ଗେ ସେ ମୋରଟା ଦେଖି ଦେଖି ଫିଙ୍ଗିଲା ହେଲେ ବି ଧରି ପାରିଲା ନାହିଁ ଗୋଟେ ବି ତାପରେ ଦୁଇ ତିନି ଥର ଚେଷ୍ଟା କରିବା ପରେ ଧରିପାରଛି ସେ ସେଇଠିରୁ ସେ ମୋ ସହିତ ଏବେ ମାଛ ଧରିବାକୁ ଯାଉଛି ଯେଉଁଟି ହେଲେ ବି ଆମ ଗାଁରେ ବି ଗୋଟିଏ ବଡ଼ ପୋଖରୀଟିଏ ଅଛି ସେଇଠି ବି ସବୁ ବର୍ଷ ମାଛ ଧରା ହୁଏ ଆମେ ସମସ୍ତେ ଯାଉ ଭାଇ ମାମୁଁ ବଡ଼ ବଡ଼ ସାଙ୍ଗ ପିଲାମାନେ ସାଙ୍ଗ ପିଲାମାନେ ବଡ଼ ବଡ଼ ଭାଇମାନେ ସବୁ ଯାଏ ଆମ ସହିତ ଯାଇକରି ଆମେ ସମସ୍ତେ ମାଛ ଧରୁ ତାପରେ ପାଣି ଭିତରୁ ଉଳିକରି ମାଛ ଧରୁ ଏମିତି ମାଛ ଧରିକରି ଆମେ ଘରେ ଆଣିଥାଉ ଆଉ କେତେ ଲୋକ ଅଛି ପୋଖରୀ ଉପରେ ରୋହି କରି ଦେଖୁଛି ଧରିବା କେମିତି ତାପରେ ଆଉ ନାଳ ଖାଲ ବର୍ଷା ବେଲେ ନାଳ ଖାଲରେ ଯାଇକରି ଛୋଟିଆ ଛୋଟିଆ ମସୁରୀ ଜାଲ ଯାଇକରି ଗୋଟେ ରଖିଦେଇ ଆସୁ ଏମିତି ସନ୍ଧ୍ୟାରେ ଯିବୁ ପକାଇବା ପାଇଁ ସକାଳରେ ଯାଇକରି ଦେଖିବୁ ମାଛ ଥିବ ବୋଲେ ଆଣିବୁ ନଥିଲେ ସେମିତି ରଖିଦେବି ଆଉ ବର୍ଷା ବେଲେ ବି ମାଛ ଉଠେ ନାଳ ଖାଲରେ ସେଇଠି ବି ଯାଇକରି ଧରୁଛି ଆଉ କେତେ ଜାଗାରେ ଉଠେ ମାଛ ସବୁ ସାଙ୍ଗସାଥି ମିଶ ଭଳି ଯାଇ ସେଇଠି ଧରୁଛୁ ଆଉ କେତେ ଲୋକ ଦେଖାଇଲେ ବି ଶିଖୁନାହାନ୍ତି ମାଛ ଧରିବା ହେଲେ ବି ଚେଷ୍ଟା କରୁଛି ସେମାନେ ବି ମାଛ ଧରି ଶିଖୁ ପାରି ନାହିଁ